ମୁଁ ପାଞ୍ଚୋଟି ତାରିଖ ମନେ ରଖିପାରିବି ଯେମିତିକି ପନ୍ଦର ଅଗଷ୍ଟ ଉଣେଇଶହ ସତଚାଳିଶ ମସିହା ବାଇଶ ମେ' ଉଣେଇଶହ ଛୟାନବେ ମସିହା ପାଞ୍ଚ ମେ' ଉଣେଇଶହ ସତାନବେ ମସିହା ଏଗାର ମାର୍ଚ୍ଚ ଦୁଇହଜାର କୋଡ଼ିଏ ମସିହା ଏକତିରିଶ ଅଗଷ୍ଟ ଦୁଇହଜାର ବାଇଶ ମସିହା